ହଁ ହ୍ୟାଲୋ କୁହନ୍ତୁ ହଁ ମୁଁ ଫାର୍ମାସିଷ୍ଟ ଜୟଶ୍ରୀ ମ୍ୟାମ କହୁଛି ହଁ କେତେବେଳେ କେତେବେଳେ ପେଟ କାଟୁଛି ସକାଳ ଦଶଟାରୁ ରାତି ଦଶଟା ଯାଏଁ ଆପଣ ଦଶଟା ପରେ ହିଁ ଆସନ୍ତୁ କାହିଁକି ନା ଦଶଟା ପରେ ମେଡ଼ିକାଲ ଖୋଲା ହେଉଛି ତ ଦଶଟା ଦଶଟାରେ ତ ଖୋଲା ହେଉଛି ତ ତା'ପରେ ହିଁ ଆମେ ଆସୁଛୁ ଦଶଟା ଦଶ କୋଡ଼ିଏରେ ଆମେ ଆସୁଛୁ ତ ଆପଣ ଦଶଟା ଅଧେରେ ଆସନ୍ତୁ ଆଉ କିଛି ଅସୁବିଧା ଗରମ ପାଣି ପିଅନ୍ତୁ ଦିନକୁ ଛଅ ଲିଟର ପାଣି ପିଇବେ ଆଉ ଯୋ ଆଉ ଗରମ ଦିନରେ ଆ ଆଜିକାଲି ତ ଗରମ ହେଲାଣି ବହୁତ ଏବେ ଓ ଆର ଏସ ପାଣି ପିଅନ୍ତୁ ତାହେଲେ ପେଟବ୍ୟଥା ଗରମ ପାଇଁ ହେଇପାରେ ଆଉ ଆପଣ ହଁ ହଁ କୁହନ୍ତୁ ଏଇଠି ବହୁତ ଡିପାର୍ଟମେଣ୍ଟ ତ ବହୁତ ଗୁଡ଼ାଏ ଅଛି ଯାହା ଭିତରେ ଡେଣ୍ଟାଲର ଗୋଟେ ଅଛି ତା'ପରେ ଅଲଟ୍ରାସାଉଣ୍ଡର ଗୋଟେ ଅଛି ମେଡ଼ିସିନର ଗୋଟେ ଅଛି ଆଉ ବହୁତ ସର୍ଜିକାଲ୍ ଡିପାର୍ଟମେଣ୍ଟ ବି ଅଛି ଆପଣ କେଉଁ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଯେମିତି ମେଡ଼ିସିନ ପାଇଁ ବହୁତ ପ୍ରକାର ମେଡ଼ିସିନ ଅଛି ଏଇଠି ଆପଣ କେଉଁ ଟାଇପର ସୁବିଧା ଚାହୁଁଛନ୍ତି

ପେଟ ବଥା ତ ଆପଣ ମେଡ଼ିସିନ ପାଇଁ ଆସିଲେ ଭଲ ହେବ ଆପଣ ଅଲଟ୍ରାସାଉଣ୍ଡ୍ କରାଇବାକୁ ପଡ଼ିବ ଆପଣ ଯେଉଁଦିନ ଆସିବେ ଫାଷ୍ଟ ଅଲଟ୍ରାସାଉଣ୍ଡ୍ କରାନ୍ତୁ ତା'ପରେ ରିପୋର୍ଟଟା ମୋତେ ଦେଖେଇଲେ ମୁଁ ତା'ପରେ ମେଡ଼ିସିନ ଦେବି ନ ଦେଖିଲେ ମେଡ଼ିସିନ ଦେବି କେମିତି ଦଶଟା ଅଧେରେ ଆସନ୍ତୁ ଆପଣଙ୍କର ବୟସ କେତେ ହେବ ଆପଣ ଆପଣ ମୁଁ ମେଡ଼ିସିନ ମୁଁ ମେଡ଼ିସିନ ଡିପାର୍ଟମେଣ୍ଟରେ ରହୁଛି ଆପଣ ଆସିଲେ ଫାଷ୍ଟ ଅଲଟ୍ରାସାଉଣ୍ଡ୍ କରେଇବେ ତା'ପରେ ମେଡ଼ିସିନ ଡିପାର୍ଟମେଣ୍ଟକୁ ଆସିବେ ତା'ପରେ ଆସିକି ପଚାରିବେ ଜୟଶ୍ରୀ ଫାର୍ମାସିଷ୍ଟ କେଉଁଠି କେଉଁଠି ରହୁଛନ୍ତି ସେଠାରେ ଆସିକି ପଚାରିଲେ ସମସ୍ତେ ଦେଖେଇଦେବେ ମୁଁ କେଉଁଠି ଅଛି ଆଉ ଆପଣଙ୍କ ଆପଣ କେତେଟାରେ ଖାଉଛନ୍ତି ଆଉ ଆପଣ ଆପଣ ହଁ ଆପଣ କ'ଣ କରୁଛନ୍ତି ଖରାକାମ କିଛି କରୁଛନ୍ତି ନାଁ ନାହିଁ ପ୍ଲସ ଟୁ ପଢ଼ୁଛନ୍ତି ନା ତା'ହେଲେ ଆପଣ ଖରାରେ କିଛି କାମ ନାହିଁ ଆପଣ ଦୁଇ ତିନି ତିନିଦିନ ହଁ ଆପଣ ଦୁଇ ତିନିଦିନ ଭିତରେ କେଉଁଠି କି ଯାଇଛନ୍ତି କି ଖରାରେ ବୁଲାବୁଲି କିଛି କରିଛନ୍ତି କି ସକାଳେ କ'ଣ ଖାଇଥିଲେ ଆଉ ସନ୍ଧ୍ୟାରେ ଆଉ ସନ୍ଧ୍ୟାରେ କିଛି ଅଏଲି ଫୁଡ଼ କିଛି ଅଏଲି ଫୁଡ଼ ଖାଇଛନ୍ତି କି ଆଇସକ୍ରିମ କିଛି ଥଣ୍ଡା ଜିନିଷ ଆପଣ ନୂଆ ଜିନଷ କ'ଣ ଖାଇଚନ୍ତି ଆ ଭିତରେ ହେଲେ ଆସିଲେ ଟିକେ ଅଲଟ୍ରାସାଉଣ୍ଡ୍ କରାଇବେ ତା'ପରେ ଦେଖିବା କ'ଣ ହେଇଛି କ'ଣ ହେଇନାହିଁ ତା'ପରେ ମୁଁ ମେଡ଼ିସିନ ଲେଖିବି ତା ଆଗୁରୁ ମୁଁ ରିପୋର୍ଟ ନଦେଖିଲା ଯାଏଁ ମୁଁ କିଛି ମେଡ଼ିସିନ ଲେଖି ପାରିବିନି ବୁଝିଲେ ଆପଣ ହଉ ଠିକ ଅଛି ଆସନ୍ତୁ କାଲି ତା'ପରେ ଦେଖିବା କ'ଣ ହେଉଛି